ମୁଁ ଏକ ନୂତନ ପ୍ରକାରର ରୋଷେଇ ଦିନେ ଚେଷ୍ଟା କରିଥିଲି ଏବଂ ସେ ରୋଷେଇ ହେଉଛି ମୁଁ ମାଂସ ନେଇକି ରୋଷେଇ କରିଥିଲି ଏକ ନୂତନ ପ୍ରକାରର ରୋଷେଇ ମୁଁ ନିଜେ କରିଥିଲି ସେଇଟା ହେଉଛି ମୁଁ କିଛି ମାଂସ ନେଲି ତାପରେ ଭାଜିଲି ତାକୁ ରଖିଲି ଏବଂ ତାକୁ ମୁଁ ଅଦା ରସୁଣ ଏବଂ ମିଟ୍ ମସଲା ଚିକେନ୍ ମସଲା ଆଉ କିଛି ଜିରା ପାଉଡ଼ର୍କୁ ନେଇ ମୁଁ ମାଂସ ନୂଆ ନୂତନ ପ୍ରକାରରେ କଲି ନୂତନ ପ୍ରକାରରେ କଲି ଏବଂ ସେଇଟା ମୋତେ ବହୁତ ଭଲ ଲାଗିଲା ସେଇଥିପାଇଁ ମୁଁ ମୋର ରୋଷେଇକୁ ବହୁତ ପସନ୍ଦ କଲି ଏବଂ ସେଇଟା କରିବାକୁ ଆଉ ମଧ୍ୟ ଚେଷ୍ଟା କଲି କରିବା ପାଇଁ ସେଇଥିପାଇଁ ବହୁତ ସ୍ଵାଦିଷ୍ଟ ଲାଗିଥିଲା ସେଥିପାଇଁ ମୁଁ ଏକ ନୂତନ ପ୍ରକାରର ଚେଷ୍ଟା କରିଥିଲି ସେଇଥିପାଇଁ ମୁଁ ମୋର ଖାଦ୍ୟ ନିଜେ ତିଆରି କରିଥିବାରୁ ମୋତେ ବହୁତ ଭଲ ଲାଗିଲା ସେଇଥିପାଇଁ ମୁଁ ଏକ ନୂତନ ବ୍ୟବହାର କଲି ଏବଂ ନିଜେ ମଧ୍ୟ ପ୍ରସ୍ତୁତ କରି ମୁଁ ନିଜେ ଖାଇଲି